କିଛି ବର୍ଷ ପୂର୍ବେ ଆମ ଘରେ ଆମ ମା ବାପା କିଏ ନଥିଲା ବେଳେ ମେଡ଼ିକାଲକୁ ଯାଇଥିଲେ କିନ୍ତୁ ମୁଁ ଜଣେ ଥିଲି ରୋଷେଇ କରିବାକୁ ବାଧ୍ୟ ହୋଇ ରୋଷେଇ କରୁଥିବା ବେଳେ ଗ୍ୟାସ୍ ଚୁଲା ଉପରକୁ ହେଇ ମୋ ମୁହଁରେ ବାଜି ଯାଇଥିଲା ତେଣୁକରି ମୋ ସାାଇ ପଡ଼ିଶା ଭାଇ ଜଣେ ଆସିକିନା ମୋତେ ଆମ ଅଞ୍ଚଳରେ ବି ମେଡ଼ିକାଲ ପାଖରେ ନଥିଲା ସେଥିଯୋଗୁଁ କିଛି ନବରଙ୍ଗପୁରରେ ତିରିଶ କିଲୋମିଟର ଜାଗାରେ ଆମ୍ବୁଲାନ୍ସକୁ ଫୋନ କରି ଯୋଗାଯୋଗ କରିକିନା ମେଡ଼ିକାଲରେ ମୋତେ ଭର୍ତ୍ତି କଲା ସେଠି ମଧ୍ୟ କୌଣସି ସୁବିଧା ନଥିଲା ସେଠି ଗୋଟେ ମୋତେ ଇଞ୍ଜେକ୍ସନ୍ ଦେଲା ପରେ ସାଲାଇନ ଫାଲାଇନ ଲଗାଇଲା ପରେ ମୋତେ ଟିକେ ଦେହ ଭଲ ଲାଗିଲା ମୋ ମୁହଁରେ ପୋଡ଼ି ଯାଇଥିଲା କିନ୍ତୁ ମୋତେ ବେଶୀ କଷ୍ଟ ହଉଥିଲା ପରେ ଘର ଲୋକ ଆସିଲା ପରେ ମୋତେ ମା ବାପା ସମସ୍ତେ ଆଣିକି ଘରେ ଧରି ପଳି ଆସିଲେ ପରେ ମୋତେ ପ୍ରବଳ ଆଉ ଥରେ ବଥା ହେଲାରୁ ମୋତେ ଆମ୍ବୁଲାନ୍ସକୁ ଫୋନ କରି ଆଉ ଥରେ ମେଡ଼ିକାଲକୁ ନେଲେ ପରେ ଡାକ୍ଟର ସେଠି ଡାକ୍ଟର ମଧ୍ୟ ଛୁଟିରେ ଯାଇଥିଲେ ତେଣୁକରି ଅସୁବିଧାର ସମ୍ମୁଖୀନ ହଉଥିଲା